ହ୍ୟାଲୋ କିଏ କହୁଥିଲେ ଆଚ୍ଛା ହଁ କୁହନ୍ତୁ ଆରେ ବାବୁ ଆପଣଙ୍କର କାର୍ଯ୍ୟକଳାପ ଯାହା ଆପଣ ନିଜେ ଚିନ୍ତା କରିନାହାନ୍ତି କ'ଣ କଲେ କହୁଥିଲେ ଅସୁବିଧାଟା ଆପଣ ବହୁତ ମିସ୍ କରିଛନ୍ତି ପିଲାଙ୍କ ପ୍ରତି ନା ନା ପିଲାଙ୍କୁ ମାରଧର କରୁଛନ୍ତି ତାଙ୍କୁ ଗାଳି ଫର୍ଜରି କରୁଛନ୍ତି କମ୍ପ୍ଲେନ୍ ସବୁ ଆସୁଛି ତା ଭିତରେ ତମେ ଟିକିଏ ସୁଧୁରି ଯାଅ ବାପା ସୁଧୁରି ଗଲେ ଦୁନିଆ ସୁଧୁରି ଯିବ ତୁମେ ଭଲ ହେଲେ ଦୁନିଆ ଭଲ ହେବ କି ମୋତେ ଭଲ ଲାଗିବ ଯାହା ହେଉ ମୋର ଏମତି ପିଲା ଅଛନ୍ତି କି ଏମିତି ଛାତ୍ର ଅଛନ୍ତି କି ଏମାନେ ଭଲରେ ଅଛନ୍ତି ତୁମେ ସବୁ ବିଶୃଙ୍ଖଳିତ କରୁଛ ବୋଲି ତୁମ ନାଁରେ କମ୍ପଲେନ୍ ଆସୁଛି ସେଇଥିପାଇଁ ମୁଁ ଏଗ୍ଜାମ୍ଟା ଦେଇନି ତୁମ ଲିଷ୍ଟ୍ ଆଉ ତମେ ନିଜକୁ ନିଜେ ସୁଧୁରିଯିବା ପାଇଁ ଟିକିଏ ପରିବର୍ତ୍ତନ ଦରକାର ନା ଆଉ ତୁମେ ଯଦି ସବୁବେଳେ ରୁକ୍ଷ ହେବ ତା'ହେଲେ ଭଲ ନୁହଁ ଏ ଗୁଣ ତୁମେ ତୁମେ ଏଣିକି ସୁଧୁରି ଯିବ ତ ହଁ ସୁଧୁରି ଯିବ ହଉ ମୁଁ ଯୋଗାଯୋଗ ସାର୍ଙ୍କ ସାଙ୍ଗରେ କରିକିନା ଦେବି କିନ୍ତୁ ତୁମେ ନିଜେ ଆଗ ବଦଳି ଯାଅ ବା ଭଲ ହୁଅ ତୁମେ ଭଲ ହେଲେ ଦୁନିଆ ଭଲ ହେଇଯିବ ବାପା ଆଉ ତୁମେ ଯଦି ଏମତି ଏଇଦିନୁ ପିଲା ବୟସରେ ହେବ ତା'ହେଲେ ବୟସ ହେଲା ବେଳକୁ କ'ଣ ନ ହେବ ତୁମ ଉପରେ ଛଅଶହ ଛୁଆ ନିର୍ଭର କରୁଛନ୍ତି ତମେ ଜଣେ ଟିଚର୍ ଆଚ୍ଛା ତୁମ ଜୀବନରେ ତୁମେ ଅବିକା ତିରିଶ ବର୍ଷ ଚାକିରି କରିବ ତୁମ ଜୀବନରେ ତୁମେ ଏଇକ୍ଷିଣା ହଜାର ହଜାର ପିଲାଙ୍କୁ ମଣିଷ କରିବ ତୁମେ ଯଦି ନିଜେ ଭଲ ହେବ ସିନା ହଜାର ହଜାର ପିଲା ମଣିଷ ହେବେ ଆ ତା'ହେଲେ ତୁମେ ନିଜେ ଭଲ ହୁଅ ପରିବେଶ ଭଲ ହୋଇଯିବ ତୁମକୁ ଲୋକ ଭଲ କହିବେ ତୁମକୁ ଲୋକ ଭଲପାଇବେ

ଆମେ ଯଦି ଦୟା କରିବାନି ଆଉ କ'ଣ ନିର୍ଦୟ ହେବା ସେକଥା ନୁହଁ କିନ୍ତୁ ତୁମ ଉପରେ ବାପା ନିର୍ଭର ତୁମେ କେମିତି ଭଲ ହେବ ତୁମକୁ ଯେତେ କହିଲେ ତୁମୁକୁ

ହଁ ନିଶ୍ଚିନ୍ତ ଚେଷ୍ଟା କରିବି କିନ୍ତୁ ମୋ କହିବା କଥା ହେଉଛି ତୁମକୁ ତ ମୁଁ ଗାଳି ଦେଉନି କି ପନିସ୍ମେଣ୍ଟ୍ ଦେଉନି ନିଜେ ବଦଳି ଯାଅ ନିଜେ ବଦଳି ଗଲେ ଦୁନିଆ ବଦଳିଯିବ ଏବଂ ନିଜେ ଭଲ ମଣିଷ ହେଲେ ସମସ୍ତଙ୍କୁ ଭଲ ଲାଗିବ ହଉ ହଉ ହଉ